ପୂର୍ବ କାଳରେ ସାଧାରଣତଃ ଲୋକମାନେ ବେକାରୀ ତଥା ଦାରିଦ୍ର୍ୟର ସୀମାରେଖା ତଳେ ରହୁଥିଲେ ବିକଶିତ କହିଲେ ଗୋଟିଏ ଦେଶର ଏଇ ଦୁଇଟି ସମସ୍ୟା ଯଥା ବେକାରୀ ସମସ୍ୟା ଓ ଦାରିଦ୍ର୍ୟ ସମସ୍ୟାକୁ ଦୂରୀକରଣ କରିବା ଏହି ସମସ୍ୟା ଦୁଇଟାର ଦୂରୀକରଣ ହେଲେ ଗୋଟିଏ ଦେଶ କିମ୍ବା ଗୋଟିଏ ରାଷ୍ଟ୍ର ବିକଶିତ ହୋଇପାରିବ ଏହି ଦୁଇଟା ହେଉଛି ପ୍ରମୁଖ କାରଣ ଯାହାଦ୍ଵାରା ଦେଶ ଦାରିଦ୍ର୍ୟ ସୀମାରେଖା ତଳକୁ ତଳକୁ ଚାଲି ଯାଇଥାଏ ଏହି ଦୁଇଟାର ବିକଶିତ ହେବା ଫଳରେ ଦେଶ ବିକଶିତ ହୋଇପାରେ ଏବଂ ନିଜର ପ୍ରତିଯୋଗୀ ଥିବା ଦେଶ ସହିତ ପ୍ରତିଯୋଗିତା କରିପାରିବ ଦେଶରେ ଦୁନିଆରେ ପରିବର୍ତ୍ତନ ହେବା ପାଇଁ ଆମକୁ ମୁଁ ଦେଖିଛି କାରଣ ଆମେ ଏହି ଦୁନିଆରେ ବା ଆମ ଏହି ପିଢ଼ିରେ ସାଧାରଣତଃ ମୋବାଇଲ ଓ କମ୍ପୁଟର ଅଧିକ ପ୍ରଭାବ ପକାଇଛି ଏଇ ଦୁଇଟା ଆସି ଯିବା ଫଳରେ ଦେଶର ବିଭିନ୍ନ ପ୍ରକାର ସମସ୍ୟାର ସମାଧାନ ହୋଇପାରିଛି ଏବଂ ବହୁ କଷ୍ଟସାଧ୍ୟ କାମ ବହୁତ କମ ସମୟରେ ଏବଂ ସଠିକ୍ ଭାବରେ ହୋଇପାରୁଛି ଆଗରୁ ଗୋଟିଏ ସମସ୍ୟା ଥିଲା ଯେଉଁଟାକି ଆମେ ଜିନିଷ ପତ୍ରକୁ ଠିକ୍ ଭାବରେ ରଖିପାରୁନଥିଲେ କିନ୍ତୁ ଏବେ ସେଇ ତଥ୍ୟ ବା ସେଇ ଜିନିଷ ଗୁଡ଼ିକୁ ଆମେ ବହୁତ ଦିନ ଧରି କମ୍ପୁଟର ମାଧ୍ୟମରେ କିମ୍ବା ମୋବାଇଲ ଫୋନ୍ରେ ଆମେ ରଖିପାରୁଛେ ଏବଂ ତାକୁ ଯେକୌଣସି ଟାଇମ ବା ଯେକୌଣସି ସମୟରେ ଆମେ ତାକୁ ବାହାର କରି ନିଜର ସୁବିଧାରେ ଉପଯୋଗ କରିପାରୁଛେ